ହ୍ୟାଲୋ ଏହିଟା କୁକସ ରେଷ୍ଟୁରାଣ୍ଟରୁ ଆପଣ କହୁଛନ୍ତି କି ମୁଁ ଶ୍ରୀମତୀ ଅଜିତା ବେଗମ ଫୁଲବାଣୀ କେନ୍ଦୁପଦାରୁ କହୁଥିଲି ମୁଁ ଟିକେ ଆଜିର ଆପଣଙ୍କର ସ୍ୱତନ୍ତ୍ର ବ୍ୟଞ୍ଜନ ବିଷୟରେ ଜାଣିବାକୁ ଚାହୁଁଥିଲି ଆଜି କ'ଣ ସ୍ୱତନ୍ତ୍ର ବ୍ୟଞ୍ଜନ ଆପଣଙ୍କର ସେଠି ହୋଇଛି ସେଥିପାଇଁ ମୁଁ ଟିକେ ଅର୍ଡ଼ର କରିବାକୁ ଚାହୁଁଥିଲି ତ ସେଥିପାଇଁ କେତେ ପ୍ରକୃତରେ ଗୋଟିଏ ପ୍ଲେଟର ତା'ର ଦାମ କେତେ ଆଉ ହେଡ଼ାକ ତାକୁ ନେଇଥିଲେ ମୋ ପରିବାର ଟିକେ ଉପଭୋଗ କରିଥାନ୍ତେ ଯଦି ମୋତେ ଭଲ ଲାଗନ୍ତା ମୁଁ ଆଉ ଦଶଟା ଅର୍ଡ଼ର କରନ୍ତି ଆଉ ଏହିଥିପାଇଁ ମୁଁ ଆପଣଙ୍କ ସହିତ ଟିକେ କନ୍ଟ୍ୟାକ୍ଟରେ ଅଛି କଥାବାର୍ତ୍ତା କରୁଛି ଆଉ ଆପଣ ବେଶି ଦାମ ଆଉ କହିଲେ ହେବ କି ତାକୁ ଟିକେ କମାଇ କି ଦାମ ଟିକେ କୁହନ୍ତୁ ଯେହେତୁ ଦଶଟା ପ୍ଲେଟ ନେବି ତେଣୁ ଆପଣ ମୋତେ ଟିକେ ଦାମଟା ଟିକେ କମ କଲେ ଭଲ ହେବ ଆଉ